ପାଞ୍ଚ ଛ ଦିନ ତଳେ ଗୋଟିଏ ମୁଁ ନେକଲେସ୍ କିଣିଥିଲି ସେ ନେକଲେସ୍ଟା ଭଲ ପଡ଼ିଥିଲା ସେଥିରେ ଶାଗୁଆ ରଙ୍ଗର ପଥର ଆଉ ସୁନା କଲରର ପଥର ଲାଗିଛି ଆଉ କିଛିଟା ମୀନ ବି ଲାଗିଛି ତ ସାଙ୍ଗମାନେ ତାକୁ ସମସ୍ତେ ବହୁତ ପସନ୍ଦ କରୁଛନ୍ତି ପଚାରୁଛନ୍ତି ଯେ କେତେ ଟଙ୍କା ଦେଇଛୁ ମୁଁ ବହୁତ କମ୍ ଦେଇଛି ହେଲେ ସେମାନେ ବିଶ୍ଵାସ କରୁନାହାନ୍ତି କିନ୍ତୁ ମୁଁ ଯେତିକିରେ ଚାହୁଁଥିଲି ସେତିକିରେ ପାଇଛି